ଆମ ଅଞ୍ଚଳର ବୁଣିଆ ବୁଣାବୁଣି କଥା ଯଦି କହିବେ ତା'ହେଲେ ମୁଁ ଭାବୁଛି ଭାରତ ବର୍ଷରେ ଆମର ସମ୍ବଲପୁରୀ ବୁଣିବାଟା ସମ୍ବଲପୁରୀ ବୁଣା ବୋଧେ ଏକ ନମ୍ବରର ରହିବ କାହିଁକି ନା ଆପଣଙ୍କର ଯେତେବେଳେ ଅମିତାଭ ବଚନ ତାଙ୍କ ବହୁ କରିକି ନେଇଥିଲେ ଐଶ୍ୱର୍ଯ୍ୟା ରାୟଙ୍କୁ ସେଇଠୁ ଏଇଠୁ ବରଗଡ଼ରୁ ତିଆରି ହେଇକି ଯାଇଛି ତାଙ୍କ ବୋହୂ ପାଇଁ ପୋଷକ ଆମର ସେହି ଯିଏ ଅଛନ୍ତି ଭାରତର ବର୍ତ୍ତମାନ ରାଷ୍ଟ୍ରପତି ତାଙ୍କୁ ବି ଉପହାର ଦିଆ ହେଇଥିଲା ଆଉ ସବୁଠୁ ସୁଖର କଥା ଏବେ ଯେଉଁ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଇଛି ଏଠୁ ସମ୍ବଲପୁରୀ ଶାଢ଼ୀ ଯାଇଛି ଯେଉଁଥିରେ ସୁନାର ବି କିଛି ଅଂଶ ବ୍ୟବହାର କରାଯାଇଛି ତେଣୁ ସମ୍ବଲପୁରୀ ଷ୍ଟିଚିଂର କଳା କୌଶଳ ମୁଁ ଭାବୁଛି ଭାରତ ବର୍ଷରେ ଅନନ୍ୟ ଆଉ ସମ୍ବଲପୁରୀର ଡିମାଣ୍ଡ ବି ବହୁତ କାହିଁକି ନା ଆଜିକାଲି ଯେଉଁ ଯୁବ ସମାଜ ବି ସମ୍ବଲପୁରୀ ଶାର୍ଟକୁ ବେଶି ପସନ୍ଦ କରୁଛନ୍ତି ଆଉ ଯେଉଁମାନେ ବୟସ୍କ ଲୋକ ସେମାନେ ବି ସମ୍ବଲପୁରୀ ଜିନିଷକୁ ବହୁତ ପସନ୍ଦ କରୁଛନ୍ତି ଏଇଥିପାଇଁ ଆଉ ଯେଉଁମାନେ ଟିକେ ପଈସା ବାଲା ଲୋକ ବହୁତ ପଈସା ଦେଇକି ଟିକେ କିଣି ପାରୁଛନ୍ତି ସେମାନଙ୍କ ବିଶେଷ କରି ଅଫିସର ଲେବଲର ଲୋକ ତାଙ୍କ ପରିବାରମାନଙ୍କରେ ସ୍ତ୍ରୀମାନଙ୍କ ପାଇଁ ସବୁ ଦାମିକିଆ ଦାମିକିଆ ଶାଢ଼ୀ ବରାତ କରାଉଛନ୍ତି ତିଆରି କରୁଛନ୍ତି ଆଉ ଆମେ ତ ଆଉ ସେମିତି ମେସିନ୍ ବ୍ୟବହାର କରୁନୁ ଆମର ସେହି ତନ୍ତ ଯେଉଁ ତନ୍ତ ସିଷ୍ଚମ ଥିଲା ସେହି ତନ୍ତ ସିଷ୍ଟମ ଏବେ ବି ଚାଲିଛି ଆଉ ତନ୍ତ ସିଷ୍ଟମରେ ଆମେ ଦେଖୁଛୁ ଭଲ ହେଇପାରୁଛି